ଆମର ବହୁତ ଗୁଡ଼ିଏ ଗୃହପାଳିତ ପଶୁ ଅଛନ୍ତି ଗୃହପାଳିତ ପଶୁରେ ଆମେ ଗାଈ ଓ କୁକୁର ରଖିଛୁ ପକ୍ଷୀରେ ଆମେ ଶୁଆ ଓ ବାରମାସୀ ଚଢ଼େଇ ରଖିଛୁ ଯେହେତୁ ଆମକୁ ଗୃହ ପଶୁ ପକ୍ଷୀ ମାନଙ୍କର ସେବା କରିବାକୁ ଭଲ ଲାଗେ ତ ସେଇଥିପାଇଁ ଆମେ ଏଇସବୁ ପଶୁ ପକ୍ଷୀ ମାନଙ୍କୁ ଘରେ ରଖିଛୁ ଯଦି ଓବି କେତେବେଳେ କାମ ଘରର କାମ ସରିବା ପରେ ସମୟ ମିଳେ ତ ସେଇ ମାନଙ୍କର ସେବା କରିକି ବହୁତ ଖୁସି ଲାଗେ ଶୁଆ ଯେଉଁ କଥା ସବୁ କହେ ସେ ସବୁ ବି ଶୁଣିବାକୁ ବହୁତ ଭଲ ଲାଗେ ପକ୍ଷୀ ହେଇକି ବି ଆମ ମାନଙ୍କର ଭାଷା ସିଏ କହେ ତ ସେଇ ସବୁ ବି ଭଲ ଲାଗେ ଶୁଣିବା ପାଇଁ ଛୋଟ ଛୋଟ ଚଢ଼େଇ ମାନଙ୍କର କାର୍ଯ୍ୟକଳାପ ଦେଖିକି ତାଙ୍କ ଖାଇବା ତାଙ୍କ ବସିବା ସେଇ ସବୁ ଦେଖିକି ମଧ୍ୟ ମନକୁ ଗୋଟେ ଖୁସି ଲାଗେ ତ ସେଥିପାଇଁ ଆମେ ବାରମାସୀ ଚଢ଼େଇ ମଧ୍ୟ ରଖିଛୁ ତ